ମୁଁ ମୋ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲଗାଏ ଯେପରିକି ପିଜୁଳି ଗଛ ପଣସ ଗଛ ଆମ୍ବ ଗଛ ସଜନା ଛୁଇଁ ଗଛ ଏଇସବୁ ଗଛ ମୁଁ ଲଗାଏ ଆଉ ଲତା ଭିତରେ ବି ବହୁତ ପ୍ରକାର ଲତା ଯେଉଁଭଳିକି କଲରା ପୋଇ କଖାରୁ ଜହ୍ନି ଏଇପ୍ରକାର ବିଭିନ୍ନ ପ୍ରକାର ଲତା ଗଛ ବି ଲଗାଏ ଆଉ ଏସବୁରୁ ମୋତେ ମୋର ଘର ପାଇଁକିନା ପରିବା ଫଳ ଫୁଲ ଏସବୁ ମିଳିଯାଇଥାଏ ଯାହାକି ମୋତେ ବହୁତ ଭଲ ଲାଗେ